ଖେଳ ହେଉଛି ଲୋକଙ୍କ ଶାରୀରିକ ସୁସ୍ଥ ପାଇଁ ବହୁତ ଆବଶ୍ୟକ ଆଜିକାଲି ବିଜି ଲାଇଫ୍ରେ ଲୋକମାନେ ନିଜର ଶାରୀରିକ କି ମାନସିକ ପାଇଁ ଧ୍ୟାନ ଦେଉନାହାନ୍ତି ତେଣୁ ଖେଳ ମାଧ୍ୟମରେ ହିଁ ଲୋକମାନେ ଶାରୀରିକ ଓ ମାନସିକ ସୁସ୍ଥ ରଖିପାରନ୍ତି କାହିଁକି ଖେଳ ଖେଳନ୍ତି ଖେଳିଲେ ହିଁ ଲୋକଙ୍କ ବ୍ଲଡ଼୍ ପ୍ରଭାବ ହେଇଥାଏ ବଡ଼ିରେ ଲୋକମାନେ ଫିଟ୍ ରୁହନ୍ତି ଆଜିକାଲି ଦୁନିଆରେ ବିଜି ବହୁତ ଲୋକଙ୍କ କାମ ଥାଏ ମାନସିକ ସ୍ତରରେ ବହୁତ ପ୍ରୋବ୍ଲେମ୍ ହୋଇଥାଏ ଲୋକମାନେ ଖେଳ ମାଧ୍ୟମରେ ଲୋକମାନେ ସବୁ ଫ୍ରି ହୁଅନ୍ତି ମାନସିକ ଚାପ ମଧ୍ୟ ଠିକ୍ ହେଇଥାଏ ଖେଳ ମାଧ୍ୟମରେ ଖେଳ ଖେଳ ହିଁ ଲୋକମାନଙ୍କର ସାହାରା ହେଇଛି ଶାରୀରିକ ଓ ମାନସିକ ସୁସ୍ଥ ରହିବା ପାଇଁ ଖେଳ ହେଉଛି ଇମ୍ପୋଟାଣ୍ଟ୍ ଲୋକମାନଙ୍କ ପାଇଁକି ସୁସ୍ଥର ସୁସ୍ଥ ରହିଥାନ୍ତୁ ଖେଳ ମାଧ୍ୟମରେ ଲୋକମାନେ ସୁସ୍ଥ ରୁହନ୍ତି ଏବଂ